ଆମ ଅଞ୍ଚଳରେ ମୁଖ୍ୟତଃ ଯେକୌଣସି ବ୍ୟବସାୟ ଗୁଡ଼ିକ ହେଉ ଆମେ ପ୍ରଥମେ ମାଇକ୍ରେ ଗାଁ ଗାଁ ସହର ବଜାର ବୁଲି ଆମେ ସବୁ ଲୋକମାନଙ୍କୁ ମାଇକ୍ରେ ଆଲାସ କରି ଜଣାଇଥାଉ ଦ୍ଵିତୀୟରେ ଆମେ ଗାଁଗହଳି ଯେଉଁ ସବୁ ଲୋକ ନ ବୁଝିପାରୁଥିବା ଲୋକମାନଙ୍କୁ ଆମେ ଯେଉଁ ହାତରେ ଖଣ୍ଡିଏ ଖଣ୍ଡିଏ କାଗଜ ଲେଖି କି ସେଥିରେ ଆମେ ତାକୁ ପ୍ରିଣ୍ଟ କରିଥାଉ ତାକୁ ନେଇକିନି ଗାଁ ଅଞ୍ଚଳର ଲୋକମାନଙ୍କୁ ଘର ଘର ଘର ଘର ପଶି ସବୁ ଲୋକଙ୍କୁ ହାତରେ ଖଣ୍ଡିଏ ଖଣ୍ଡିଏ କାଗଜ ଦେଇଥାଉ ସେ ଲୋକମାନେ ଯେଉଁମାନେ ପଢ଼ିପାରିବେ କି ଘରର ସଦସ୍ୟ କେହି ଥିଲେ ତାକୁ ବୁଝାଇପାରିବେ ଆମେ ସେଟା କରିଥାଉ କି ତୃତୀୟରେ ଆମେ ଯେଉଁ ଖବରକାଗଜରେ ଖବରକାଗଜରେ ପ୍ରିଣ୍ଟ କରି ଆମେ ଖବରକାଗଜରେ ଯେଉଁ ନେଇ ନେଇ ଦେଇଥାଉ ଯେହେତୁ ସେ ଖବରକାଗଜରେ ବି ପ୍ରଚାର ହୋଇପାରିଥାଏ ଦୋକାନରେ ଯେଉଁ ବ୍ୟବସାୟଟି ଆମେ କରିବୁ କି ଯେଉଁଠି ବଜାର ଉପରେ ଆମେ ସେଠି ଗୋଟିଏ ବୋର୍ଡ଼ ଲଗାଇଥାଉ ସେ ବୋର୍ଡ଼ରୁ ବି ଲୋକ ଜାଣିଥାନ୍ତି ଆଉ ପାଖରେ ଯେଉଁ ଦୋକାନ ବଜାର ସବୁ ଥାଏ ସେମାନଙ୍କୁ ବି ଆମେ ଭଲ ସମ୍ପର୍କ ରଖିଥାଉ ସେମାନେ ବି କିଛି ଲୋକଙ୍କୁ ତାଙ୍କ ଦୋକାନକୁ ଆସିଲା ବେଳେ ସେମାନେ ବି କିଛି ସେମାନଙ୍କୁ ବୁଝାଇଥାନ୍ତି କି ଏହିଠି ଗୋଟିଏ ନୂଆ ଦୋକାନ ହୋଇପାରୁଛି ଗୋଟିଏ ଭଲ ବ୍ୟବସାୟ ହୋଇପାରୁଛି ଆପଣମାନେ ସେଠି ବି ଆସିକି ତା'ର ଲାଭ ଉଠାଇପାରିବେ କି ସୁବିଧା ପାଇପାରିବେ ଏଭଳି ଭାବରେ ଆମେ ଅନେକ ଗୁଡ଼ିଏ ବ୍ୟବସ୍ଥା କରିଥାଉ ଯାହାକି ଲୋକ କିପରି ସେମାନେ କୌଣସି ଅସୁବିଧାରେ ନ ପଡ଼ିବେ ସୁବିଧାରେ ସବୁ ଜିନିଷ ପାଇପାରିବେ ସେଥିପାଇଁ ଆମେ ଏହି ଯେଉଁ ବିଜ୍ଞାପନ ଗୁଡ଼ିକ ଆମେ ଏହିପରି ଭାବରେ ବ୍ୟବସାୟ ସୃଷ୍ଟି କରିଥାଉ